ମୋର ପ୍ରିୟ ଗାୟିକା ହେଉଛନ୍ତି ନମିତା ଅଗ୍ରୱାଲ ସେ ବହୁତ ବହୁତ ଗୀତ ଗାଇଛନ୍ତି ଭଜନ ଆଲବମ୍ ଏମିତି ବହୁତ ସାରା ବହୁତ ଗୀତ ଗାଇଚନ୍ତି କିନ୍ତୁ ମତେ ଭଲ ଲାଗେ ତାଙ୍କ ଭଜନ ତାଙ୍କ କଣ୍ଠ ସ୍ୱରରେ ତାଙ୍କ ଭଜନ ହିଁ ମୋତେ ଶୁଣିବା ପାଇଁ ବହୁତ ଭଲ ଲାଗେ ସେ ଗୀତ ଶୁଣିଲା ବେଳକୁ ମୋ ମନ ମୁଗ୍ଧ ହେଇଯାଏ ଯେତେ ଦୁଃଖରେ ଥିଲେ ମଧ୍ୟ ମୋତେ ବହୁତ ଭଲ ଲାଗେ ତାଙ୍କର ଯେଉଁ କଣ୍ଠ ସ୍ୱର ହିଁ ତାଙ୍କ କଣ୍ଠ ସ୍ୱର ହିଁ ମୋତେ ସବୁଠୁ ପସନ୍ଦ ସେ ବହୁତ ଭଲ ଗୀତ ଗାଆନ୍ତି ବହୁତ ଭଲ ଭାବରେ ମାନେ ଆମ ଓଡ଼ିଶାରେ ସମସ୍ତେ ପ୍ରାୟ ତାଙ୍କୁ ହିଁ ଭଲ ପାଆନ୍ତି ତାଙ୍କର ଯେଉଁ ଭଜନ ଅଛି ସମସ୍ତେ ଏ ପାଖ ଆଖପାଖରେ ମାନେ ବଜାଇକି ସମସ୍ତେ ସବୁଦିନ ଶୁଣନ୍ତି ଯେଉଁଥିରେ କି ତାଙ୍କ ମନକୁ ସେ ଶାନ୍ତି ଲାଗେ ଆଉ ତାଙ୍କ ସ୍ୱରରେ ଯେଉଁ ସେ ଗାଇଥିବା ଯେଉଁ ଭଜନ ସେ ଭଜନ ହିଁ ସମସ୍ତଙ୍କୁ ବହୁତ ଭଲ ଲାଗେ ଛୋଟବେଳେ ଏମିତି ତ ସମସ୍ତଙ୍କୁ ଗୀତ ଶୁଣିବା ପାଇଁ ବହୁତ ଭଲ ଲାଗେ ଛୋଟରୁ ବୁଢ଼ା ଯାଏଁ ସମସ୍ତଙ୍କୁ ଗୀତ ଶୁଣିବା ପାଇଁ ବହୁତ ଭଲ ଲାଗେ ଗୀତ ଗାଇବା ପାଇଁ ବି ସମସ୍ତଙ୍କୁ ବହୁତ ଭଲ ଲାଗେ ମୋତେ ତ ବହୁତ ଭଲ ଲାଗେ ମୁଁ ଗୀତ ଗାଇବା ପାଇଁ ବି ବହୁତ ଇଚ୍ଛା କରେ ଏମିତି ଘରେ ଥିଲାବେଳେ ମଧ୍ୟ ନିଜେ ନିଜେ ଗୀତ ବୋଲି ବୋଲିଥାଏ ଆଉ ଛୋଟବେଳୁ ମୋ ବାପା ମଧ୍ୟ ଭଜନ ଯେଉଁ ପ୍ରାର୍ଥନା ଗୀତ ଶୁଣାଇଥାନ୍ତି ସେ ଶୁଣି ଶୁଣି ମୋତେ ବି ବହୁତ ଭଲ ଲାଗେ ଆଉ ନମିତା ଅଗ୍ରବାଲଙ୍କ କଣ୍ଠରେ ଭଜନ ଶୁଣିବା ପାଇଁ ମୋତେ ବହୁତ ଭଲ ଲାଗେ